ହ୍ୟାଲୋ ଆମର ନାଗରିକମାନଙ୍କୁ ଯେଉଁ ସୁରକ୍ଷା ଦେବା ପାଇଁ ଆମ ସମାଜରେ ବା ଆମ ପରିବାରରେ ବା ଆମ ଗାଁ ବା ସହରରେ କଣ କରିବା ପାଇଁ ନା ପୋଲିସ ପ୍ରୋଟେକ୍ସନ ଠିକ୍ ଥିବା ଦରକାର ଆଉ ଗୋଟେ ନାଗରିକ ଯେମିତି ପରିବାରରେ ହଉ କି ଗାଁରେ ହଉ କି ସହରରେ ହଉ ଅନ୍ୟାୟର ଶିକାର ଯେମିତି ନହୁଏ ତା ପ୍ରତି ଅତ୍ୟାଚାର ନ ବଢ଼ୁ ଏଇଟା ଠିକସେ ଆମର ପୋଲିସ ପ୍ରୋଟେକ୍ସନ ଠିକ ରହିଲେ ଏଇଟା ଠିକି ଆମର ନାଗରିକ ସୁରକ୍ଷା ମିଳିପାରିବ ଶାନ୍ତି ଶାନ୍ତି ମାନେ ଆମର ଯେଉଁ ମଦ ତ ନିଶାଦ୍ରବ୍ୟ ସେବନ ବଜେଟ ପାଇଁ ଆମର ଠିକ ଅଛି ନିଶା ଦ୍ରବ୍ୟ ଗ୍ରହଣ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କିପରି ଆମେ ନିଶା ଠାରୁ ଦୂରେଇକି ରଖିବା ଆମର କହିଛନ୍ତି ଯେ ମାମାନଙ୍କୁ ସମ୍ମାନ ଦେବା ପାଇଁ ନାରୀମାନଙ୍କୁ କିନ୍ତୁ ଆମ ସରକାର ଯେଉଁ ଖୋଲିଛନ୍ତି ଆମର ଦେଶୀ ମଦଭାଟି ତା ଫଳରେ ସ୍ୱାମୀମାନେ ଯାଇକି ମଦ ସେବନ କରୁଛନ୍ତି ଘରେ ଯାଇକିରି ପଇସା ପାଇଁ ବୋଲି ସ୍ତ୍ରୀମାନଙ୍କୁ ମାରୁଛନ୍ତି ପିଟୁଛନ୍ତି ମାନେ ଦୁଷ୍କର୍ମ ବ୍ୟବହାର ଦେଖଉଛନ୍ତି ପିଲା ଛୁଆକୁ ଖାଇବାକୁ ଟଙ୍କାଟେ ମିଳୁନି କିନ୍ତୁ ମଦ ପିଇବା ପାଇଁ ଶହେ ଟଙ୍କା ମିଳୁଛି ସେମାନଙ୍କୁ ଏହିପରି ଅସୁବିଧା ହେଉଛି ଆମର ନାଗରିକମାନଙ୍କର ଆଉ ଦେଶରେ ଏଇ ଅପରାଧ ବି ବଢ଼ି ବଢ଼ି ଯାଉଛି ଦିନକୁ ଦିନ ମଦ ପିଇକିରି ମାତାଲ ହେଉଛନ୍ତି ରାସ୍ତାରେ ଝିଅମାନେ ବୋହୁମାନେ ଆଜି କିଏ ଚାକିରି କଲା କି କଲେଜ ଗଲା ତାକୁ କମେଣ୍ଟ ମାରୁଛନ୍ତି ତାକୁ ସୁରକ୍ଷା ପାଇଁ ବୋଲି ଆମକୁ ମଦ ମଦ ନିଶାାବଳରେ ସବୁ ଜିନିଷ ହେଉଛି ସେଥିପାଇଁ ଆମେ ସବୁବେଳେ